କପଡ଼ା ସଫା କରିବାକୁ ହେଲେ ଫାଷ୍ଟ କପଡ଼ାଯାକ କ'ଣ କର ସର୍ଫରେ ମାନେ ଭିଜେଇକି ରଖିଦେବ ରଖିସାରିଲା ପରେ କ'ଣ କରିବ କପଡ଼ାଗୁଡ଼ା ସଫା କରିଦେବ ବ୍ରସ୍ ମାରିକି ତା'ପରେ ଗୋଟେ ବାଲ୍ଟି ପାଣିରେ ପାଣି ଆମେ କମ୍ ୟୁଜ୍ କରିବା ଗୋଟେ ବାଲ୍ଟି ପାଣିରେ ସବୁଯାକ କପଡ଼ା ଫାଷ୍ଟ ଧୋଇ ଧୋଇ ଧୋଇ ସବୁ ବାହାର କରିଦେବା ବାହାର କରିସାରିଲା ପରେ ଆଉ ଥରୁଡ଼ି ପାଣିରେ ସେ ଯାକ ଭଲ ସେ ଧୋଇଦେବା ଅଳ୍ପ ପାଣିରେ ବେଶୀ ପାଣି ନହିଁ ଅଧ ବାଲ୍ଟି ପାଣିରେ ଅଧ ବାଲ୍ଟି ପାଣି ବାଲ୍ଟିରେ ପାଣିରେ ସବୁଯାକ ଧୋଇକରି ବାହାର କରିଦେବ ଆଉ ଥରୁଟେ ବାଲ୍ଟି ପାଣିରେ ଅଧା ଧୋଇବା ଯେତେ ପର୍ଯ୍ୟନ୍ତ ପାଣିଟା ଗନ୍ଧିଆ ହୋଇନି ତ ଅଧା କମ୍ ପାଣିରେ ସିଏ ହୋଇଗଲା ତା'ପରେ ବଡ଼ ବଡ଼ ମାନେ ଛୋଟ କପଡ଼ା ପରା ସେମିତି କରିବା କି ଗୋଟେ ବାଲ୍ଟି ପାଣିରେ ବାହାର କରିଦେବା ଆଉଟ ବାଲ୍ ପାଣି ଛୋଟ କପଡ଼ାଗୁଡ଼ା ଫାଷ୍ଟ ଧୋଇକି ବାହାର କରିଦେବା ତାପରେ ପାଣିଟା ଟିକେ ଗନ୍ଧିଆ ହୋଇଗଲା ପରେ ସେଇ ପାଣିଗୁଡ଼ା ଫୋପାଡ଼ିକରି ବଡ଼ କପଡ଼ା ଆଉ ଗୋଟେ ବାଲ୍ଟି ପାଣିରେ ଧୋଇକି ବାହାର କରିଦେଲେ ସେଥି ଭିତରେ କମ ପାଣିରେ ଆମର କପଡ଼ା ସବୁ ଭଲ ସେ ସଫା ହୋଇଯିବ ବେଶୀ ପାଣି ସରିବନି କମ୍ ପାଣିରେ ଆଉ କପଡ଼ା ଭଲସେ ସଫା ହୋଇକି ହୋଇଯିବ ଆଉ ପାଣି ବେଶୀ ଖର୍ଚ୍ଚ କରିବାକୁ ପଡ଼ିବନି କମ୍ ପାଣିରେ ଆଉ କପଡ଼ା ଭଲସେ ସଫା ହୋଇଯିବ ବେଶୀ ପାଣି ଖର୍ଚ୍ଚ କରିବା କିଛି ଦରକାର ପଡ଼ିବନି